ସ୍ଥାନୀୟ ଭାଷାରେ ଦେଖିବାକୁ ଗଲେ ଓଡ଼ିଆ ହିଁ ଚ୍ୟାନେଲ୍ ଅଛି ଯେଉଁଟାକି ଓଡ଼ିଆ ଭାଷାରେ ହିଁ ଖବର ଦେଖିବାକୁ ବହୁତ ଭଲ ପାଆନ୍ତି କାରଣ ଓଡ଼ିଆ ଆମର ମାତୃଭାଷା ରୂପେ ପରିଚିତ ଯେଉଁଟାକି ଓଡ଼ିଆରେ ସହଜ ଲାଗିଥାଏ ଖବର ବୁଝିବାକୁ ବି ଦେଖିବାକୁ ଏବଂ ସବୁ ମାଆ ଭଉଣୀ ବାପା ମାଆ ସମସ୍ତେ ଓଡ଼ିଆଟା ଟିକେ ବୁଝିବାକୁ ସହଜ ବି ଲାଗିଥାଏ ଯାହାଫଳରେ ଓଡ଼ିଆରେ ଦେଖିବାକୁ ବହୁତ ଭଲ ପାଆନ୍ତି ଖବର